ମୁଁ ଘରେ ମୁଁ ଗୋଟେ ଗଛ ଲଗାଇଥିଲି ତ ଲଗାଇଥିଲି ଉପରେ ମୁଁ ଛାତ ଉପରେ ଗୋଟେ କୁଣ୍ଡ ଲଗାଇଥିଲି ତ ପାଣି ଆମର ଆମ ଗାଁରେ ସୁବିଧା ନୁହଁ ସୁବିଧା ନୁହେଁ ତ ବୋହି ବୋହି ପାଣି ଆଣିକି ବୋହିକି ନବୁ ଉପରକୁ ଉପରେ ପାଣି ଦେଇକି ଆସିବୁ ତଳକୁ ପୁଣି ଯିବୁ ଆସିବୁ ଯିବୁ ଆସିବୁ ବହୁତ ଅସୁବିଧା ହୁଏ ଆଉ ତଳେ ଲଗାଇଲେ ଗାଈ ଗୋରୁ ଖାଇଦିଅନ୍ତି ତ ବହୁତ ଅସୁବିଧା ହୁଏ ଆଉ ମୋ ଦେଇଙ୍କ ମୋ ଦେଇଙ୍କ କୁ ପଚାରିଲି ଯେ ସେ କହିଲେ ଏମିତି ଲଗାଇବ ଗଛ ଲଗାଇବ ତ ଖତ ଦେବ ପାଣି ଦେବ